ହଁ ନୃତ୍ୟ ଆମ ଜୀବନକୁ ବହୁତ ସକରାତ୍ମକ ଭାବରେ ପ୍ରଭାବିତ କରିଥାଏ କାହିଁକି ନା ଯଦି ଆମେ କୌଣସି ଫ୍ୟାମିଲି ପ୍ରୋବ୍ଲେମ୍ ଆମର ଅଛି କିମ୍ବା ସାଙ୍ଗସାଥୀମାନଙ୍କ ସହିତ ଝଗଡ଼ା ହେଇଛି କିମ୍ବା ବାପା ମା ଯାହା ସହିତ ବି ହେଉ ତ ଆମ ମାଇଣ୍ଡ୍ଟା ଟିକେ ଡିଷ୍ଟର୍ବ୍ ହେଇକି ଥାଏ ଆମେ ମାନେ ମାଇଣ୍ଡ୍ଟାକୁ ସେତେ ଫ୍ରି କରିପାରୁନା ଆମକୁ ବହୁତ ବିରକ୍ତ ଲାଗେ ଘରେ ବସି ବସି ବହୁତ ବିରକ୍ତ ଲାଗେ ତ ସେ ସବୁରୁ ମୁକ୍ତି ପାଇବା ପାଇଁ ଆମେ ମାନେ ମାଇଣ୍ଡ୍ଟାକୁ ଆମେ ଭଲ ରଖିବା ପାଇଁ ଖୁସି ରଖିବା ପାଇଁ ଆମେ ନୃତ୍ୟ କରିଥାଉ ତ ନୃତ୍ୟ କରିବା ଦ୍ୱାରା ଆମ ମାଇଣ୍ଡ୍ଟା ସେଇଠି ହିଁ ରହି ଯାଇଥାଏ ସେଥିପାଇଁ ଆମକୁ

ନୃତ୍ୟ ଆମକୁ ବହୁତ ସକରାତ୍ମକ ଭାବରେ ପ୍ରଭାବିତ ମଧ୍ୟ କରିଥାଏ ଏବଂ ସାହାଯ୍ୟ ବି କରିଥାଏ ଯଦି ଆମେ କୌଣସି ଭଲ ନୃତ୍ୟ କରିବା ତ ଆମେ କୌଣସି ବାହାର ଦେଶକୁ ନାଚିବାକୁ ଯାଇପାରିବା ସେଇଠି ଟ୍ରଫି ଆଣି ପାରିବା ଆମର ବହୁତ ନାଁ ବି ହେବ ସେଇଠି ଆଉ ଆମ ବାପ ମାଙ୍କର ନାଁ ବି ବହୁତ ହେବ କାହିଁକି ନା ନୃତ୍ୟ ଯଦି ଆମେ ଭଲସେ କରିବା ତ ଆମକୁ ସମସ୍ତେ ଭଲ ପାଇବେ ଆମର ସବୁଠି ନାଁ ରହିବ ହଁ ଇଏ ଭଲ ନୃତ୍ୟ କରେ ଏମିତି ସମସ୍ତେ କହିବେ ଆଉ ନୃତ୍ୟ ଆମ ଜୀବନକୁ ସକରାତ୍ମକ ଭାବରେ ବହୁତ ପ୍ରଭାବିତ କରିଥାଏ